ହ୍ୟାଲୋ ଭାଇ ମୁଁ ଆପଣଙ୍କ କ୍ୟାବ୍ ବୁକ୍ କରିଥିଲି ଏପର୍ଯ୍ୟନ୍ତ କ'ଣ ପାଇଁ ପହଞ୍ଚିନାହାନ୍ତି ମୋର ବା ପରୀକ୍ଷା ବାରଟାରେ ବର୍ତ୍ତମାନ ସମୟ ଏଗାରଟା ପନ୍ଦର ହେଲାଣି ଆସିବେନି କି ନା ଆପଣଙ୍କର ଡେରି ହେବ ମୋର ପରୀକ୍ଷା ପାଇଁ ଡେରି ହେଇଯାଉଛି ଆପଣ ଆସିବେନି ଯଦି ମୁଁ ଅନ୍ୟ କେଉଁ କ୍ୟାବ୍ ବୁକ୍ କରିଦେଉଛି